ମୁଁ ଏବେ ଗତଦିନ ମଧ୍ୟରେ ଗୋଟେ କୁଲର୍ଟେ କିଣିଥିଲି ହଁ ଗୋଡ଼େଜ୍ କମ୍ପାନୀର ବହୁତ ଭଲ କମ୍ପାନୀର ମଧ୍ୟ କୁଲର୍ଟା ଏବଂ ବହୁତ ଭଲ ବି ଚାଲୁଚି ଭଲ ମାନେ ବହୁତ ଭଲ ଗରମଟା ଏବେ ଘରେ ଗରମ ଅନୁଭବ ହିଁ ହେଉନି ଥଣ୍ଡାର ଅନୁଭୂତି ହେଉଛି ଏବଂ ନିଦ୍ରା ବି ରାତିରେ ଜେଉନ ଗରମ ହଏଉଥିଲା ତ ରାତିରେ ବି ନିଦ୍ରା ବି ଭଲ ହେଉଛି ଏବଂ ବହୁତ ଭଲ ଅନୁଭୂତି ବି ହେଉଛି ଆଉ କୁଲର୍ଟା ଭଲ କମ୍ପାନୀ ସକାଶେ ଭଲ ଚାଲିଛି ମୋର